ବଜାରରେ ତିଆରି ଥିବା ପୋଷାକ ଏବଂ ହାତ ତିଆରି ପୋଷାକ ବହୁତ ଭିନ୍ନ କାରଣ ବଜାରରେ ସେଇ ପୋଷାକ ତିଆରି ଦାର ମେସିନେରୀ ୱାର୍କିଂ ବିଭିନ୍ନ ପ୍ରକାର ଟେରିଲନ ଟେରିକଟ ପୋଷାକ ବିଭିନ୍ନ ପ୍ରକାର ହୋଇଥାଏ କିନ୍ତୁ ଯଦି ଆମ ହାତ ତିଆରି ପୋଷାକରେ ବିଭିନ୍ନ ରଙ୍ଗ ଢଙ୍ଗ ବିଭିନ୍ନ ପ୍ରକାର ସାଂସ୍କୃତିକ ସମାନ ଲାଗିଥାଏ ଯଦିଓ ଏତେ ହେଇ ରେଡ଼ି ମେଡ଼୍ ସାାମାନଟି ଯଦି ସାରା ବିଶାଲ ବଜାରରେ ଚାଲିଛିି ଲୋକ ସେତିକି କାରଣ ତ ତିଆରି ବୁନାରେ ସମସ୍ତଙ୍କର ମନ ଥାଏ ଓ କପଡ଼ାକୁ ସିଲାଇ ସେମାନେ କପଡ଼ା ସିଲାଇ ସେମାନେ କପଡ଼ାକୁ ପିନ୍ଧିବାକୁ ପସନ୍ଦ କରନ୍ତି କାରଣ ନିଜ ଦେଖିବା ନିଜ ପସନ୍ଦ ଅନୁସାରେ ସେମାନେ ନିଜକୁ ସିଲାଇ ନିଜର ନାପ ଯୋକ ଦେଇ କରି କାମ କରିଥାନ୍ତି